ମୋର ପ୍ରିୟ ପୁସ୍ତକ ହେଉଛି ଭଗବତ୍ ଗୀତା ମୁଁ ସବୁଦିନ ସକାଳୁ ଉଠିକି ସେଇ ବହିଟି ପଢ଼େ ଏଠି ଭଗବାନ ଶ୍ରୀ କୃଷ୍ଣ ନିଜେ ଅର୍ଜୁନଙ୍କୁ କହିଛନ୍ତି ସବୁ ବିଷୟରେ ଦୁନିଆଁ ବିଷୟରେ କେମିତି ଜଣେ ମଣିଷ ଭଲ ସତ୍ୟ ଧର୍ମ ନ୍ୟାୟରେ ଚାଲି ପାରିବ ଯେତେବେଳେ ସମାଜରେ ଅନ୍ୟାୟ ଅନୀତି ଦୁର୍ନୀତି ହୁଏ ଭଗବାନ ନିଜେ ଜନ୍ମ ନେଇଥାନ୍ତି ଏଇ ଏଇ ଜାଗାରେ ବା ପୃଥିବୀରେ ଧର୍ମ ସ୍ଥାପନ ପାଇଁ ମିଛ ଓ ଅନ୍ୟାୟ ବାଟରେ ନ ଯାଇ ଧର୍ମ ପଥରେ ଗଲେ କେମିତି ମଙ୍ଗଳ ହୁଏ ମଣିଷର କେମିତି ଉନ୍ନତି ହୁଏ ଭଲ ମଣିଷ ଭଲ ହେଇକି ରୁହନ୍ତି ଏଠୁ ମୁଁ ସେଇ ଭଗବତ୍ ଗୀତା ରୁ ଶିଖିଛି